ଆମ୍କେ ଟ୍ୟାପ୍ ପାଣି ଏପର୍ଯ୍ୟନ୍ତ ନାଇଁ ମିଲ୍ବାର୍ ତାଏଲ୍ ଆମେ କୂଅଁର୍ ପାଣି ପିଉଛୁଁ ସେଟା ହିଁ ଆମ୍କେ ଭଲ୍ ଲାଗୁଛେ ଆରୁ ସେ ଏବେ ତ ପାଣି ମାନ୍ଙ୍କୁ ବହୁତ୍ କୀଟନାଶକ ମାନେ ହେଉଛେ ସେଥି ପକଉଛୁଁ କିଛି ବ୍ଲିଚିଙ୍ଗ୍ ପାଉଡ଼ର୍ ମାନେ ବି ପକା ହେଉଛେ ଆରୁ ସେ ପାଣି କୂଅଁର୍ ପାଣି ହିଁ ଭଲ୍ ହେଲେ ସେନେ ବି କିଛି କିଛି ଖରାପ୍ ସେ କିଟାଣୁ ମାନେ ନିହାତି ଆମ୍କେ ଫିଲ୍ଟର୍ ପାଣି ପିଇବାର୍ କଥା ସେଟା ଲଗାବାର୍ କଥା ଘରେ ଘରେ କୂଅଁ ପାଣି ଯେତେ ହେଲେ ବି ଭଲ୍ ହେଲେ ବି ସେନେ କିଟାଣୁ ମାନେ ତ ରହୁଛେ ଏକା ଟ୍ୟାପ୍ ପାଣି ବି ତ ଏବେ ନେଇ ଆସବାର୍ ତାଏଲ୍ ଆରୁ ଆଗ୍କେ